ଆମେ ପଶୁ ହାଟ ରୁ କିଣିଥାଉ ଓ ଗାଈ ଯାହା ଘରେ ଯେଉଁ ଲୋକ ରଖିଥାଏ ଆମେ ଯଦି ଦେଖୁ ଯେ ତା ଗାଈଟା ଭଲ କ୍ଷୀର ଦେଉଛି କି ସିଏ ତାପାଖରେ ଅଧିକ ଗାଈ ଅଛି ତା ଗାଈ ଅଧିକ କ୍ଷୀର ଦେଉଛି ଆମେ ସେଇଠୁ ତାପାଖରୁ କିଣିଥାଉ ଓ କୁକୁଡ଼ା ବି ସେମିତି କୁକୁଡ଼ା ଆମେ କିଣିଥାଉ ଯେଉଁ ଫାର୍ମ ରୁ ଯେଉଁ ଫାର୍ମ କୁକୁଡ଼ା ବେଶୀ ଭଲ ଆମେ ତାପାଖରୁ କୁକୁଡ଼ା କିଣିଥାଉ ମୋ ପାଖରେ ଏବେ ଦୁଇଟି ଗାଈ ଅଛି ଓ ଗାଈ ଦିନକୁ ତିନି ଲିଟର କ୍ଷୀର ଦେଉଛି ଆମେ ସେଇଟା ବ୍ୟବହାର କରୁଛୁ ଓ କିଛିଟା ବିକ୍ରି ହେଉଛି ଆଦିହରେ ଏ ପର୍ଯ୍ୟନ୍ତ ମୁଁ ପଚାଶ ହଜାର ଷାଠିଏ ହଜାର ସେଥିରୁ ରୋଜଗାର କରିଥିବି ମୋ ଗାଈ ତିନି ଚାରି ମାସ ହେବ କିଣା ହେଇଛି ଏଇଗାଈ ମୁଁ ଜଣଙ୍କଠାରୁ କିଣିଲି ଜଣେ ଗାଈ ବେପାରୀଙ୍କ ଠାରୁ ମୁଁ କିଣିଛି ଏଇଟା ସିଏ ତାର ଆଠ ଦଶଟା ଗାଈଥିଲା ଏଇଟା ଦେଶୀଗାଈ ଏ ଗାଈ କ୍ଷୀର ଅଳ୍ପ ଦଉଛି କିନ୍ତୁ ସ୍ବାଦ ଟିକିଏ ଅଧିକ ଓ ଦେଶୀ ଗାଈ କ୍ଷୀର ଖାଇଲେ ଦେହ ଟିକିଏ ସ୍ଵାସ୍ଥ ଭଲ ରହେ ଏଇଟା ମୁଁ ବିକ୍ରି ସମନ୍ଧ କିଣି ନ ଥିଲି ଏଇଟା ଘରେ ବ୍ୟବହାର ପାଇଁ କିଣିଥିଲି କିନ୍ତୁ ଯେହେତୁ ଦିନକୁ ତିନିଲିଟର ସାଡ଼େତିନି ଲିଟର ପାଖାପାଖି କ୍ଷୀର ହେଇଯାଉଛି ଆମଘରେ ବ୍ୟବହାର ଲିଟରେ ଦେଢ଼ଲିଟର କ୍ଷୀର ହେଉଛି ଆଉ ଲିଟରେ ପାଖାପାଖି ମୁଁ ବିକ୍ରି କରିଦଉଛି ଆଉ ଦୁଇଲିଟର ପାଖାପାଖି ବିକ୍ରି ହେଉଛି ଜାଣ

ଓ ଏଇ ବ୍ୟବହାର ଏଇ ବ୍ୟବସ୍ଥା ଟିକେ ଟିକେ କାମ ଅଧିକ ପଡ଼ିଯିବ ଗୋରୁ ରଖିବା ଭଲ କିନ୍ତୁ ଟିକେ କାମ ଅଧିକ ପଡ଼ିଯାଉଛି